ହଁ ଜଳବାୟୁ ପରିବର୍ତ୍ତନ ହେଲେ ଆମ ଅଞ୍ଚଳର ଚାଷୀ ଭାଇମାନେ କୃଷକ ଭାଇମାନେ କୃଷିରେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯାହା କି ଅଧିକ ବର୍ଷା ହେବା ଦ୍ଵାରା ମରୁଡ଼ି ହୋଇଥାଏ ଆଉ ବିନା ବର୍ଷାରେ ବି ମରୁଡ଼ି ହୋଇଥାଏ ଅଧିକ ବର୍ଷା ବା ବର୍ଷା ନହେବା ବନ୍ୟା ଜଳ କଠିନ ଶୀତ ବାତ୍ୟା ଏମିତି ଅନେକ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରେ କୃଷି ନଷ୍ଟ ହୋଇଥାଏ ବା କୃଷକ ଭାଇମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି ତେଣୁ ଏଥିସବୁ ପ୍ରତି ସରକାର ଟିକିଏ ସହାୟତା କରିପାରିଲେ ତ ଚାଷ ସୁରୁଖୁରୁରେ ହେଇପାରିବ କୃଷକ ଭାଇମାନେ ବି ଠିକ୍ରେ ଚାଷ କରିପାରିବେ କୃଷି କରିପାରିବେ ଯାଇ ତାଙ୍କ ପରିବାରକୁ ଗୁଜୁରାଣ ମେଣ୍ଟାଇ ଆଉ ବଳକା କୃଷିରୁ ଉତ୍ପାଦନ କରାଯାଇଥିବା ଶସ୍ୟ ସବୁ ସରକାରଙ୍କ ବିକ୍ରୟ କରିପାରିବେ ତେଣୁ ଏହାଦ୍ଵାରା କୃଷି ଓ କୃଷକ ଉଭୟଙ୍କର ଉନ୍ନତିସାଧନ ହୋଇପାରିବ ଯଦି ସରକାର କୃଷକମାନଙ୍କୁ ସହାୟତାର ହାତ ବଢ଼ାନ୍ତି ତା'ହେଲେ ଉଭୟଙ୍କର ସହାୟତା ହେଇପାରିବ